ମୋର ରୋଷେଇ କରିବାର ବହୁତ ଇଚ୍ଛା ଥିଲା ମୋର ପନିର ଖାଇ ମା ଠୁ ଶିଖିଥିଲି ଜାଣିଥିଲି ବା ଅଭିଜ୍ଞତା ମୋର ହୋଇଥିଲା କିଛି କିଛି କିଛି କଥା ମୁଁ ଶିଖିଲି ମାଆଙ୍କର ରୋଷେଇ କରିବାର ଦେଖିକି ମୁଁ କିଛି କିଛି ଶିଖିବାର ଅଭି ଅଭିଜ୍ଞତା ପାଇଲି ଆଉ ତା ମଧ୍ୟ ଧୀରେ ଧୀରେ ମୁଁ ଆରମ୍ଭ କରିକି ଶିଖିଲି ପନିର ପନିରର ରୋଷେଇ କେମିତି ହୁଏ ତା ବିଷୟରେ ମୁଁ ଟିକେ ଟିକେ ଜାଣିବାକୁ ପାଇଲି ପନିରରେ କି କି ମସଲା ଲାଗେ କେମିତି ହୁଏ କଣ ହୁଏ ସବୁର ସେ କିଛି କିଛି ସମୟ ସମୟ ବାହାର କରିକି ମୁଁ ଜାଣିଲି ସେ ସେଇ ଯୋଗୁଁ ମୁଁ ଅଭିଜ୍ଞତା ପାଇଲି ଆଉ ଯେତେବେଲେ ମୁଁ ଫ୍ରି ଟାଇମ ରହିଲେ ମା' ଠୁ ସବୁ ରୋଷେଇ ସବୁ ମୁଁ ଶିଖିଥାଏ ତା ତାପରେ ମୁଁ ସବୁ କିଛି ଜାଣିପାରେ